ହଁ ହଁ କୁହନ୍ତୁ କ'ଣ ନେବେ

ନାଇଁ ଆପଣ କେମିତିଆ ହଁ ହଁ ଲିଚୁ ମିଳିପାରିବ ଏବେ ଯେଉଁ ମିଳୁଛି ମାନେ ପୁରା ବଡ଼ ବଡ଼ ଲାଇଟ୍ ମାନେ ତା'କୁ ରାତିରେ ୟୁଜ୍ କଲେ ସେ ନାଲି ନେଲି ହଳଦିଆ ଏମିତି ହେଉଛି ତା'କୁ ୟୁଜ୍ କରିବେ କି କ'ଣ ଆପଣ କୁହନ୍ତୁ କ'ଣ ନେବେ ହଁ ହଁ ନେଇଯିବେ ଆଉ କ'ଣ ନେବେ ଜରିରେ ତ ଲିଚୁ ତ ଆମର ପାଞ୍ଚଶହ ପଡ଼ିଯିବ ପାଖାପାଖି ଆଉ ଆପଣ କେମିତି କେଉଁ ହିସାବରେ ନେବେ ହଁ ଯଦି ଅଧିକା କିଛି ଆଉ କ'ଣ ନେବେ ତା'ହେଲେ ମୁଁ ରେଟ୍ଟା କମାଇଦେବି ଆଉ ନା ନାଇଁ ଆମ ଇଲୋକ୍ଟ୍ରୋନିକ୍ ଦୋକାନରୁ ଯଦି ଆଉ କ'ଣ ନେବେ ଲିଚୁକୁ ଛାଡ଼ି ତା'ହେଲେ ମୁଁ ରେଟ୍ଟା କମାଇଦେବି ହଁ ଆଉ ଏହି ଯେଉଁ ମ୍ୟୁଜିକ୍ ବକ୍ସ୍ ହରିକା ଅଛି ନା ମ୍ୟୁଜିକ୍ ବକ୍ସ୍ ବି ନେବେ ତା'ହେଲେ ଆମର ଏଇଠୁ ନେଇଯିବେ ଆମର ଏଇଠି କମ୍ ଦାମରେ ମିଳିବ ସେମିତି ଦେଖିବାକୁ ଗଲେ ଯେ ହଜାର ପାଖାପାଖି ପଡ଼ିଛି ଯଦି ଆପଣ ନେବେ ତା'ହେଲେ ମୁଁ ଆଠଶହ କରିଦେବି ଆଉ ଆପଣ ଆସନ୍ତୁ ଦେଖିବା କ'ଣ ନେଉଛନ୍ତି କ'ଣ ନାହିଁ ତା'ପରେ ଡିସ୍କାଉଣ୍ଟ୍ ଯାହା ହେବା କଥା ହେବ ଆଉ ଆପଣ ଆସନ୍ତୁ ଆଗ ହଁ ହଁ ସବୁ ସବୁ ଅଛି ବର୍ଷ ଦୁଇବର୍ଷ ପାଇଁ ସବୁଥିରେ ଅଛି ହଁ ହଁ ରିଟର୍ଣ୍ଣ ଅଛି ନହେଲେ ଆମ ପିଲା ଏଇଠି ଅଛି ଗୋଟେ ମନୋଜ ବୋଲି ଗୋଟେ ପିଲା ଅଛି ସେ ଯାଇକି ତା'କୁ ରିପେୟାର୍ କରିଦେବ କିଛି ଟେନ୍ସନ୍ ନେବାର ନାହିଁ ନାଇଁ ଯଦି ଆମେ ଗୋଟାଏ ଜିନିଷର ମାନେ ଆମେ କହୁଛୁ କି ବର୍ଷ ଭିତରେ ଯାହାବି ଖରାପ ହେବ ଆମେ ରିପେୟାର୍ କରିଦେବୁ ତା'ହେଲେ ଆପଣ ଆସିକି ସେ ବର୍ଷ ଭିତରେ ଯେତେବେଳେ ବି ଖରାପ ହେବ ଆପଣ ଆସିକି ରିପେୟାର୍ କରି ନେଇଯିବେ କିଛି ପଇସା ପଡ଼ିବନି ଆସିକି ରିପେୟାର୍ କରି ନେଇଯିବେ ହଉ ହଉ ଆସନ୍ତୁ ଆଜ୍ଞା କେଉଁଠୁ କହୁଥିଲେ ହଉ ହଉ ହଉ ଆସିଯିବେ ଆଉ ମୋ ଦୋକାନ ଦଶଟା ଯାଏ ଖୋଲା ଅଛି ଆପଣ ତା ଭିତରେ ପଳାଇ ଆସିବେ ଆଉ ହଉ ହଉ